ଆମ ଅଞ୍ଚଳରେ ଯେ କୌଣସି ପୂଜାପର୍ବ ହେଲେ ଆମ ଅଞ୍ଚଳର କିମ୍ବା ଗ୍ରାମର ଲୋକମାନେ ଖେଳ ପ୍ରତି ବହୁତ ଆଗ୍ରହୀ ହୋଇଥାନ୍ତି ଏବଂ ତା ସହିତ ଖେଳ କରାଇବା ପାଇଁ ବହୁତ ଇଚ୍ଛା ମଧ୍ୟ ରଖିଥାନ୍ତି ଏବଂ ଆମ ଗ୍ରାମରେ ଯେ କୌଣସି ବି ପୂଜାପର୍ବ ହେଲେ କ୍ରିକେଟ ମଧ୍ୟ ଖେଳ ହୋଇଥାଏ ଏବଂ କ୍ରିକେଟ ଖେଳରେ ସମସ୍ତ ବର୍ଗର ଲୋକମାନେ ମଧ୍ୟ ଖେଳ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି ଏବଂ ତା ସହିତ କ୍ରିକେଟ ଖେଳାଳିମାନେ ମଧ୍ୟ ସମବୟସ୍କୀ ହୋଇଥାନ୍ତି ଏବଂ କ୍ରିକେଟ ଖେଳିବାରେ ବହୁତ ପ୍ରକାରର ନୀତି ନିୟମ ଗୁଡ଼ିକୁ ରହିଥାଏ ଏବଂ କମିଟି ମାନେ ସେମାନଙ୍କର ଖେଳରେ ଖୁସି ମଧ୍ୟ କପ୍ ମଧ୍ୟ ବିତରଣ କରିଥାନ୍ତି ଏହାଦ୍ୱାରା କ୍ରିକେଟ ଖେଳାଳିମାନେ ମଧ୍ୟ ବହୁତ ଉତ୍ସାହିତ ହୋଇ କ୍ରିକେଟ ଖେଳିଥାନ୍ତି ଏବଂ ଆମ ଗ୍ରାମର ଲୋକମାନେ ମଧ୍ୟ ଖେଳ ହୋଉଥିବା ସମୟରେ ବହୁତ ଉତ୍ସାହିତ କରିଥାନ୍ତି ଖେଳାଳିମାନଙ୍କୁ ତାହା ସହିତ ପୂଜାରେ ମଧ୍ୟ ଅନ୍ୟ ପ୍ରକାରର ଖେଳର ଆୟୋଜନ ମଧ୍ୟ କରିଥାନ୍ତି ଫୁଟବଲ ହକି ମଧ୍ୟ ବହୁତ ହୋଇଥାଏ କିନ୍ତୁ କ୍ରିକେଟ ଆମ ଗ୍ରାମରେ ବହୁତ ଅଧିକ ମାତ୍ରରେ ଖେଳନ୍ତି ପିଲାମାନେ ଛୋଟରୁ ବଡ଼ ଯାଏ କ୍ରିକେଟ ଖେଳିବା ପାଇଁ ବହୁତ ପସନ୍ଦ କରିଥାନ୍ତି ଏବଂ ଆମ ଗ୍ରାମରେ ମଧ୍ୟ କ୍ରିକେଟ ଯେ କୌଣସି ପୂଜା ହେଲେ କ୍ରିକେଟ ଖେଳ ହୋଇଥାଏ